ଇଶାରେ ଆମର ବିଭିନ୍ନ ପ୍ରକାରର ସାଂସ୍କୃତିକ ଐତିହ ପାଳନ କରାଯାଏ ସେଥିମଧ୍ୟରୁ ରଜ ପର୍ବ ଦଶହରା ଦୋଳ ପର୍ବ ଆଉ ଦ ଆପଣଙ୍କର ରଥଯାତ୍ରା ତା' ସହିତ ମକର ସଂକ୍ରାନ୍ତି ଝାମୁଯାତ୍ରା ଏହିପରି ବିଭିନ୍ନ ପ୍ରକାର ଐତିହ ପାଳନ କରାଯାଇଥାଏ ଏହି ଐତିହ ପର୍ବପର୍ବାଣିରେ ପିଠାପଣା କରାଯାଇଥାଏ ମାଣବସା ମଧ୍ୟ ଟାଇମ୍ରେ ପିଠାପଣା କରାଯାଇଥାଏ ଯେଉଁ ମାଣବସା କି ଆମର ଗୃହିଣୀମାନେ ସାଧାରଣତଃ କରିଥାଆନ୍ତି ଏଥିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ ଲକ୍ଷ୍ମୀ ହେଲେ ଆମର ସବୁଠାରୁ ରୋଜଗାରର ପନ୍ଥା ତାହାଙ୍କୁ ଆମେ ପୂଜାପୁଜି କଲେ ଆମର ଅଛି ବିଶ୍ୱାସ ସମସ୍ତେ ହିନ୍ଦୁ ଧର୍ମରେ କରନ୍ତି ଯେ ଲକ୍ଷ୍ମୀ ଘରକୁ ଆସନ୍ତି ଯେଉଁଟାକି ଆମର ଆର୍ଥିକ ଅନଟନ କେବେ କମ ହେବନି ଆମକୁ ସବୁବେଳେ ଲକ୍ଷ୍ମୀ ମା' ଆଶୀର୍ବାଦ ରହିବ ଯେଉଁଥିରେକି ଆମର ଉନ୍ନତି ହେବ ଆମର ଯଦି ଉନ୍ନତି ହେଲା ଆମେ କିଛି ଆର୍ଥିକ ସହାୟତା ଅନ୍ୟମାନଙ୍କୁ ମଧ୍ୟ କରିପାରିବା ତାହା ସହିତ ଆମର ରଜ ପାଳନ ଯେଉଁ କରାଯାଏ ଏହା ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ପାଖରେ କରାଯାଏ ବରୁଣେଇ ବହୁତ ଫେମସ୍ ବା ପ୍ରସିଦ୍ଧ ରଜ ଯାତ୍ରା ପାଇଁ ଏହି ରଜ ଯାତ୍ରାରେ ବହୁତ ଲୋକ ଚାରିଆଡ଼ୁ ଆସିଥାନ୍ତି ବରୁଣେଇ ପୀଠ ବୁଲିବା ସହିତ ଯାତ୍ରାକୁ ଉପଭୋଗ କରିଥାନ୍ତି ଏହା ସହିତ ଆମର ଉତ୍କଳୀୟ ପରମ୍ପରାର ରଥଯାତ୍ରା ପୃଥିବୀ ପ୍ରସିଦ୍ଧ ଏହି ପୃଥିବୀର ପ୍ରସିଦ୍ଧ ରଥଯାତ୍ରାରେ ପୃଥିବୀର ଚାରିଆଡ଼ୁ ଲୋକମାନେ ଆସିଥାନ୍ତି ଏହି ଠାକୁର ଆମର ଏତେ ପ୍ରସିଦ୍ଧ ଏହାକୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା କୁହାଯାଇଥାଏ ଏହା ତିନୋଟି ରଥରେ ବିଜେ କରିଥାନ୍ତି ରଥଯାତ୍ରାକୁ ସେଇ ରଥଯାତ୍ରାରୁ ଆମର ବଡ଼ ଦେଉଳଠାରୁ ମାଉସୀ ମା' ମନ୍ଦିର ପର୍ଯ୍ୟନ୍ତ ଲୋକମାନେ ଟାଣି ଟାଣି ଆଣିଥାନ୍ତି ଯେଉଁଟାକି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ କୁହାଯାଏ ଏ ଠାକୁର ମାନବୀୟ ଲୀଳା କରନ୍ତି ଏହି ମାନବୀୟ ଲୀଳା ଆମର ସଂସ୍କୃତି ଏବଂ ଆମର ସବୁଦିନ ଯାହା ଆମେ କାର୍ଯ୍ୟ କରୁଛେ ବା ଗୋଟିଏ ମଣିଷ ଯାହା ସକାଳୁ ଉଠି ସନ୍ଧ୍ୟା ପର୍ଯ୍ୟନ୍ତ ଯାହା କାର୍ଯ୍ୟ କରେ ତାର ନୀତିଦିନରେ ସେହିପରି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ମଧ୍ୟ କାର୍ଯ୍ୟ ହୋଇଥାଏ ସକାଳୁ ଉଠିଲେ ଯେମିତି ମଣିଷ ମୁହଁ ଧୁଏ ସେମିତି ଠାକୁରଙ୍କର ମଧ୍ୟ ମୁହଁ ଧୁଆଯାଏ ଦାନ୍ତ ଘଷେ ଗାଧାଏ ଯାହା କରାଯାଏ ଏହା ଠାକୁର ମଧ୍ୟ ତାହାହିଁ କରନ୍ତି ଏହାକୁ କୁହାଯାଏ ଆମର ଜଗନ୍ନାଥ ହେଉଛି ମାନବୀୟ ଲୀଳା କରନ୍ତି ଏହି ରଥଯାତ୍ରାରେ ଯେଉଁ ଆଡ଼ୁ ବିଭିନ୍ନ ପ୍ରକାରୁ ଲକ୍ଷ ଲକ୍ଷ ଲୋକ ଆସନ୍ତି ପୁରୀକୁ ପୁରୀ ଗୋଟିଏ ଲୋକାଲ୍ନ୍ୟରେ ପରିଣତ ହୁଏ ଏବଂ ଖାଦ୍ୟ ମଧ୍ୟ ସେହି ଅନୁସାରେ ଆମର ବିଭିନ୍ନ ପ୍ରକାର ଦିଆଯାଇଥାଏ